ପ୍ରତ୍ୟେକ ଅଞ୍ଚଳରେ ଭିନ୍ନଭିନ୍ନତା ରହିଅଛି ଯଥା ଆଦିବାସୀ ଅଞ୍ଚଳରେ ଭିନ୍ନତା ଦେଖା ଦେଇଥାଏ ପରମ୍ପରା ଏବଂ ସଂସ୍କୃତି ଦିଗରେ ଆଉ ଜେନେରାଲ ଅଞ୍ଚଳରେ ସେଠି ଅଲଗା ପ୍ରକାର ତାଙ୍କର ପରମ୍ପରା ଏବଂ ସଂସ୍କୃତି ରହିଥାଏ ତେଣୁ ମୁଁ କହିବାକୁ ଚାହିଁବି ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟର ଲୋକ ତାଙ୍କ ତାଙ୍କର ମାନେ ଆଗରୁ ଚାଲି ଆସିଥିବା ପରମ୍ପରା ସଂସ୍କୃତି ନେଇକରି ସେମାନେ ଚାଲିଚଳନ କରନ୍ତି ଏବଂ ଜୀବନଯାପନ କରନ୍ତି

ପରମ୍ପରା କୁ ବଞ୍ଚେଇ ରଖିବା ଦ୍ୱାରା ତାଙ୍କର ପରିବେଶ ସ୍ୱଚ୍ଛ ରହିଥାଏ ଏବଂ ତାଙ୍କର ମନୋବଳ ଦୃଢ଼ ରହିଥାଏ ଦୃଢ଼ ହେଇଥାଏ ବିଶ୍ୱାସ ଗୋଟିଏ ଜନ୍ମିଥାଏ ମନରେ ଭଗବାନଙ୍କ ପ୍ରତି ଏବଂ ସେମାନେ ସେଇ ବିଶ୍ୱାସ ଆଶାରେ

ମୂଲ୍ୟବାନ ସ୍ଥାନକୁ ସ୍ଥାନାନ୍ତରିତ ହେଇଥାନ୍ତି ଯାଇଥାନ୍ତି ଉନ୍ନତି କରିଥାନ୍ତି

ସଂସ୍କୃତି ଏବଂ ଐତିହ ଏଗୁଡ଼ାକ ସମସ୍ତେ ବର୍ତ୍ତମାନ ନିହାତି ବଜେଇ ରଖିବା ଉଚିତ ଯାହାଦ୍ୱାରା ସମାଜର ମଙ୍ଗଳ ହବ ଏବଂ ଦେଶର ମଧ୍ୟ ମଙ୍ଗଳ ହବ ସମାଜ ସୁଦୃଢ଼ ରହିଲେ ଦେଶ ମଧ୍ୟ ସୁଦୃଢ଼ ହୋଇଯିବ ସମାଜ ଭିତରେ ସମାନ ରକ୍ଷା କରିଥାଏ ମୋର ସଂସ୍କୃତି ଏବଂ ଐତିହ୍ୟ ଏବଂ ଏକତା ମଧ୍ୟ ଆଣିଥାଏ ତେଣୁ ଏହି ପରମ୍ପରା ଆଉ ସଂସ୍କୃତି ଐତିହ ରହୁଛି ଏକ ବହୁତ ବଡ଼ ନମୁନା ଯାହାକି ମଣିଷକୁ

ଆଧ୍ୟାତ୍ମିକ ଚିନ୍ତା ଧାରଣାକୁ ସଜାଗ କରି ରଖିଥାଏ